ମୁଁ ରାଜସ୍ଥାନକୁ ଯାଇଥିଲି ସେଥିରେ ଓଟ ପକ୍ଷୀ ଦେଖିଲି ସେ ବହୁତ ବଡ଼ ଲମ୍ବା ଚଉଡ଼ା ମଧ୍ୟ ଥିଲା ତା' ଗୋଡ଼ ହାତ ବି ବହୁତ ଲମ୍ବା ଥିଲା ମୋତେ ଦେଖିକି ବହୁତ ଖୁସି ଲାଗିଲା ସବୁ ପକ୍ଷୀଙ୍କ ଭିତରେ ସେ ବହୁତ ବଡ଼ ଥିଲା ପକ୍ଷୀକୁ ଦେଖି ମୋତେ ବହୁତ ଖୁସି ଲାଗୁିଲା ସେ ଦେଖିବାକୁ ମଧ୍ୟ ଲମ୍ବା ତା' ଗଲା ମଧ୍ୟ ଲମ୍ବା ରାଜସ୍ଥାନରେ ଦେଖିଲି ମୁଁ ଓଟ ପକ୍ଷୀକୁ ପ୍ରଥମ ଥର ମୁଁ ସେଇଟା ଦେଖିଲି କେବି ମଧ୍ୟ ଦେଖିନଥିଲି ମୁଁ ମୋବାଇଲରେ ଭିଡ଼ିଓ କରି ଆଣିଥିଲି ମୋ ସାଙ୍ଗସାଥିକୁ ମଧ୍ୟ ଦେଖାଇଲି ବହୁତ ମଜା ଲାଗିଲା ଓ ସେହି ଜାଗାରେ ବହୁତ ଓଟ ପକ୍ଷୀ ମୁଁ ଦେଖିଥିଲି ମୋ ପାଇଁ ସେ ସ୍ମରଣୀୟ ହୋଇ ରହିଲା ତାକୁ ମୁଁ କେବେ ବି ଭୁଲିପାରିବି ନାହିଁ ସେଠାରେ ମଧ୍ୟ ମୁଁ ଓଟ ପକ୍ଷୀକୁ ଦେଖି ବହୁତ ମଜା କଲି ମୋବାଇଲରେ ବହୁତ ଫଟୋ ବି ନେଲି ବହୁତ ଭିଡ଼ିଓ ବି ବନାଇଲି ସିଏ ଆମ ଆମ ଗାଁରେ ଯେତେ ଛୋଟ ଛୋଟ ପକ୍ଷୀ ଅଛନ୍ତି ତାକୁ ତାଙ୍କ ଠାରୁ ବି ସେ ବହୁତ ବଡ଼ ସେ ବହୁତ ଭିନ୍ନ ମୁଁ ତାକୁ ଦେଖିଥିଲି ବହୁତ ମଜା ଲାଗିଲା ଓଟ ପକ୍ଷୀକୁ ଦେଖିଲି ଆଉ ଥରେ ଯିବା ପାଇଁ ମୋତେ ଇଚ୍ଛା ଲାଗେ ଓଟ ପକ୍ଷୀକୁ ଦେଖିବା ପାଇଁ